ମୁଁ ଓଡ଼ିଶା ବାହାରୁ ଆସିଛି ଆଁ ଆମ ତୁମ ଓଡ଼ିଶାରେ କ'ଣ କ'ଣ ପୂଜା ପାର୍ବଣୀ ସବୁ ପାଳନ କରାଯାଏ ଉଁ ଆଉ କ'ଣ କ'ଣ ସବୁ କୋଉ କୋଉ ଓଷା ବାରରେ କ'ଣ କେମିତି ମନଉଛ କେମିତି କ'ଣ ପାଳନ କରୁଛ ସବୁ ତୁମେ ସ୍ପେସିଆଲ୍ କ'ଣ ଓଡ଼ିଶାରେ କୋଉ ର କୋଉ ସ୍ପେସିଆଲ୍ ରଜ କେମିତି ପାଳନ କର କିଛି ଶୁଭୁନି ତୁମ କଥା ରଜ ପର୍ବ କେତେ ଦିନ ପାଳନ କର ତୁମେ କେମିତି ଟିକେ ବର୍ଣ୍ଣନା କରିକି କୁହ ଓଡ଼ିଶାରେ କାଳେ ରାଖି ପୂର୍ଣ୍ଣମା ଭଲ ପାଳନ କରାଯାଏ ଆଉ କ'ଣ କ'ଣ ସବୁ ପାଳନ କରାଯାଏ ଦଶହରା ପର୍ବ କେମିତି ପାଳନ କରାଯାଏ ହଉ ତାହାଲେ ଠିକ୍ ଅଛି ଭଲ ଲାଗିଲା ତୁମ କଥା ଶୁଣି ଆମକୁ ଭଲ ଲାଗିଲା ରଖୁଛି ଧନ୍ୟବାଦ